ହାଲୋ ହଁ ହାଲୋ ହଁ ଆପଣ ଇଏ କଣ କଣ ସବୁ ଛାଣିଚନ୍ତି ସବୁ ବରା ସିଙ୍ଗେଡ଼ା ସବୁ ଆଉ କଣ ସବୁ ଅଛି ନା ହଁ ଆଉ କଣ କେମତି ରେଟ୍ ଅଛି କଣ ଏତେ ଟଙ୍କା ରେଟ୍ ଆମର ବେଙ୍ଗଲୋର ତ ରେଟ୍ ପାଞ୍ଚ ଟଙ୍କା ବେଶୀ ନହେଲେ ଦଶ ଭିତରେ ଭଲ କ୍ଵାଲିଟିର ତମର କଣ ଏତେ ରେଟ୍ ସବୁ ହଁ ହଁ ହଉ ତାହେଲେ ତମର ସିଠି ତ ବହୁତ ରେଟ୍ ଅଛି ଆମର ସିଠି ତ ପାଞ୍ଚଟଙ୍କାରେ ମୁଁ ସେ ଜାଗା ଘର ଫର ସବୁ ଇଏ ସୁବିଧା କରିବେ ସେଇଠି ବିଜନେସ୍ କରିବେ ଦିପଇସା ଭଲ କମେଇବେ ହୁଁ ହୁଁ ନ ହ ହଁ ସୁବିଧା କଲେ ଆଠୁ ଆହୁରି ଭଲ ସୁବିଧା ପାଇବେ ଭଲ ପ୍ରଫିଟ୍ ବି ହବ ସବୁ କିଛି ହବ ହଁ କଷ୍ଟମର୍ ବି ଭଲ ମିଳିବେ ସବୁକିଛି ହବ ହଉ ହଉ ଠିକ୍ ଅଛି ଆଉ ମୁଁ ମୁଁ ଫୋନ୍ କରିବି ଆଉ ହଉ ହଉ ହଉ ଠିକ୍ ଅଛି